ଆମେ ଆମ ବାଇକର ଯତ୍ନ ଏପରି ନବା ଦରକାର କେଉଁ କାହିଁକି ନା ଏଇଟା ଆମର ସାଥୀ କହିବାକୁ ଗଲେ ଚଳେ ଗୋଡ଼ ଆଜିକାଲିକା ଜୀବନରେ ବାଇକର ବହୁତ ସାରା ଇମ୍ପୋରଟାନ୍ସ ଅଛି କାହିଁକି ନା କେଉଁଠି କି ବି ଆମେ ଗଲେ ସେ ସାଙ୍ଗେ ସାଙ୍ଗେ ଆମକୁ ନେଇକି ପହଞ୍ଚେଇ ଦେଉଛି ତ ବାଇକ ଚଲାଇବା ବେଳେ ହଁ ଆମକୁ ବହୁତ ସାରା ଯେମିତି ମ ଜିନିଷକୁ ନଜରରେ ରଖି ଚଲାଇବାକୁ ପଡ଼ିବ ବେଶୀ ସମୟ ବାଇକ ଚଲାଇଲେ ଥକା ପଣ ହୋଇପାରେ ଯଦ୍ବାରା ଆମେ ଲମ୍ବା ରାସ୍ତାରେ ଟିକେ ସତର୍କ ହୋଇକି ଏ ଗାଡ଼ି ଚଲାଇବା ନିହାତି ଦରକାର ଆଉ ଏଥିରେ ଆମେ ମୋବାଇଲ ୟୁଜ ନ କରି ଗାଡ଼ି ଚଲାଇବା ଦରକାର ଯେଉଁଥିରେ କି ମୋବାଇଲ ୟୁଜ କଲେ ଆମକୁ ବହୁତ ସାରା ଇଏ ର ସମ୍ମୁଖିନ ହବାକୁ ପଡ଼େ ହେଲମେଟ୍ ନଗାଇ ଗାଡ଼ି ଚଲାଇବା ଦରକାର